ହଁ ପ୍ରଥମେ ପ୍ରଥମେ ମୋତେ ଉଚ୍ଚତାକୁ ବହୁତ ଭୟ ଲାଗୁଥିଲା କିନ୍ତୁ ବର୍ତ୍ତମାନ ଆଉ ସେ ଭୟ ନାହିଁ କାରଣ ମୁଁ ପ୍ରତିଦିନ ଅଭ୍ୟାସ କରିବା ଫଳରେ ମୋ ମନରୁ ସେଇ ଭୟ ସବୁ ଦୂରେଇ ଯାଇଛି ରକ୍ କ୍ଲାଇମ୍ବିଙ୍ଗ ସମୟରେ ମଧ୍ୟ ମୋତେ ଆଗରୁ ଭୟ ଲାଗୁଥିଲା କିନ୍ତୁ ବର୍ତ୍ତମାନ ଆଉ ଭୟ ନାହିଁ ଏବଂ ଏସବୁକୁ ଦୂରେଇବା ପାଇଁ ମୁଁ ପ୍ରତିଦିନ ଅଭ୍ୟାସ କରିଛି ଏବଂ ମୋର ମନୋବଳ ଏବଂ ଆତ୍ମବିଶ୍ୱାସକୁ ସୁଦୃଢ଼ କରିଛି ଯାହାଫଳରେ ମୁଁ ମୋ ମନରୁ ଆଜି ଭୟ ଦୂରେଇ ଯାଇପାରିଛି